ଆମ ଗଞ୍ଜାମରେ ପ୍ରାୟତଃ ଓ ଟି ଭି କନକ୍ ନ୍ୟୁଜ୍ ନନ୍ଦିଘୋଷ ଟି ଭି ପ୍ରାୟ ଚାଲି ଥାଉଛି ମାନେ ଆମ ଦେଶରେ ଯେଉଁଠିବି ଯାହା ଖବର ହେଲା କିଏ ମାନେ ଡେଥ୍ କଲା ଆଜି ତା ସାଙ୍ଗରେ କ'ଣ କଲା ଏୟା କଲା ସେୟା କଲା ଏଇସବୁ ଖବର ସେଇ ଓ ଟି ଭି ନନ୍ଦିଘୋଷ ଟି ଭି ଆଉ କନକ୍ ନ୍ୟୁଜ୍ ଯଥା ଶୀଘ୍ର ଆମେ ଟିଭିରେ ଯୋଗଦାନ ଦେଇପାରୁଛି